ଓଡ଼ିଶାର ପାରମ୍ପାରିକ ଗୃହଶୈଳୀ ହେଉ ହେଲା ମନ୍ଦିର ମସଜିଦ୍ ଘର କୁଡ଼ିଆ ଚାଳ ଘର ଏବଂ ବିଭିନ୍ନ ପ୍ରକାର ଆଶ୍ରମ ବିଭିନ୍ନ ଅଞ୍ଚଳ ସମ୍ପ୍ରଦାୟ ଗୁଡ଼ିକ ଭିନ୍ନ ଭିନ୍ନ କେଉଁଠି ମାଟି ଘର ହୋଇଥାଏ ମାଟିକାନ୍ଥ ଲିପା ହେଇଥାଏ ବାଉଁଶ ଦେଇ ମାଟିକାନ୍ଥ ଲିବି ଚାଳ ଘର କରାଯାଇଥାଏ କେଉଁଠି ପଥରରେ ଥାକ ଥାକ କରି ଘର ବନା ଯାଇଥାଏ କେଉଁଠି କଂକ୍ରିଟ୍ ଘର କରାଯାଇଥାଏ କେଉଁଠି କେଉଁଠି ତାଳ ଘର ଟାଇଲ ଘର ଆଜବେସ୍ଟ ଘର ଟିଣ ଘର କରାଯାଇଥାଏ କାଠରେ କେଉଁଠି କେଉଁଠି ଘର କରାଯାଇଥାଏ ଇଟା ଦେଇ କେଉଁଠି କେଉଁଠି ଘର କରାଯାଏ କେଉଁଠି କେଉଁଠି ମାଙ୍କଡ଼ା ପଥର ଦେଇ ଘର ସେଟ୍ କରାଯାଇଥାଏ ଗରମରୁ ରକ୍ଷା ପାଇବା ପାଇଁ କିଏ କେମିତି କରନ୍ତି ଯେଉଁ ଅଞ୍ଚଳରେ ଯାହା ଆଭେଲେବୁଲ ଥାଏ ସେହି ହିସାବରେ ଲୋକମାନେ ବିଭିନ୍ନ ପ୍ରକାର ଜାଗାରେ ବିଭିନ୍ନ ପ୍ରକାର ଘର ତିଆରି କରିଥାନ୍ତି